ମୋତେ କାକରା ପିଠା ବହୁତ ଭଲଲାଗେ କାରଣ ପୂଜା ପର୍ବ ସବୁରେ ପିଠାକୁ ଗୁରୁତ୍ୱ ଦିଆଯାଏ କାରଣ ଆମ ଓଡ଼ିଆ ଧାର୍ମିକରେ ଦେଖାଅଛି ଯେ ପିଠା ଏପରି ଗୋଟେ ଜିନିଷ ଯେଉଁଟାକି ଭୋଗ ଆକାରରେ ପୂଜା ହୋଇଥାଏ ଏବଂ ପିଠାକୁ ଶୁଦ୍ଧ ଭାବରେ ଭୋଜନ ରୂପେ ଗ୍ରହଣ କରିଥାଏ ଗ୍ରହଣ କରାଯାଇଥାଏ ମୋତେ ଏବଂ ମୋତେ ପିଠା ବି ବହୁତ ଭଲଲାଗେ କାକରା ପିଠା ଏପରିକି ବହୁତ ପିଠା ଅଛି ଯେପରିକି କାକରା ମଣ୍ଡା ଆରିସା ସବୁ ଏପରିି ବିଭିନ୍ନ ପ୍ରକାର ପିଠାରୁ ମୋତେ କାକରା ପିଠାଟି ବହୁତ ଭଲଲାଗେ କାକରା ପିଠାରେ ଯେପରି ଯେପରି ରୋଷେଇ କରାଯାଇଥାଏ ଯେପରିକି ସୁଜି ସୁଜି କିମ୍ବା ଅଟାରେ ବି କରାଯାଇଥାଏ ମୋତେ ସବୁଠୁ ସୁଜି ସୁଜିରେ କଲେ ବହୁତ ଭଲ ଲାଗିଥାଏ ମୋ ମା' ସେହି ପିଠାଟିକୁ ବହୁତ ଭଲ ଭାବରେ ଭଲ ଭାବରେ କରନ୍ତି ଯେଉଁଟାକି ମୁଁ ଦେଖିଛି କିନ୍ତୁ ମୁଁ ଶିଖିବାକୁ ଚାହୁଁଛି କିନ୍ତୁ ମୋ ଦ୍ୱାରା ହେଇ ହେଇପାରୁନି ତ ମୁଁ ଥରେ ଏମିତି ଟ୍ରାଏ ମୁଁ ଥରେ ଚେଷ୍ଟା କରିଥିଲି କି ପିଠା ବନେଇବା ପାଇଁ ତ ସେଇ ଯେମିତି ବି ବନେଇ ଜିନିଷଟା ସେ ଜନ୍ତୁଣୀଟି କିଛି ନା କିଛି ହେଇଯାଉଛି ତ ଥରେ ଅଲଣା ହେଇଯାଇଥିଲା ଆଉ ଥରେ ବନେଇଥିଲି ଲୁଣିଆ ହେଇଯାଇଥିଲା ସେ ଜିନିଷଟି ବନେଇବାକୁ ବହୁତ କଷ୍ଟ କାରଣ କାକରା ପିଠା ସୁଜିରେ ଜନ୍ତୁଣି ଦେଇ ତାପରେ ପାଣି ଆଣି ତାକୁ ଭଲକି ହାତରେ ଦଳିିକିରି ଦଳିକିରି ଯେତେ ପର୍ଯ୍ୟନ୍ତ ସେଟା ବହୁତ ନରମ ନ ହୋଇଯାଇଛି ସେଥିପର୍ଯ୍ୟନ୍ତ ତାକୁ ଦଳି ହିଁ ଯାଉଥିବା ଦଳି ଗଲାପରେ ସେଟା ପୁରା ନରମ ହେଇସାରିଲା ପରେ ତାକୁ ଆଣିକି ସେଥିରେ ଅ ଦଳିକିିରି କିଛି ସମୟରେ ରଖି ସାରିଲା ପରେ ତାପରେ ତାକୁ ନଡ଼ିଆ ଦ୍ୱାରା ନଡ଼ିଆରେ ଚିନି ଏପରିକି ନଡ଼ିଆ ଚିନି ଅଳେଇଚ ଯାହା ସବୁ ସେଟାକୁ ଗରମ କରି କରି ସେଟାକୁ ପାଗ ବନାଯାଇଥାଏ ଯେଉଁଟାକି ନଡ଼ିଆ କୋର ବୋଲି ଆମେ ତାକୁ କହୁ ଓ ସେହି ନଡ଼ିଆ କୋରକୁ ସେହି କାକରା ପିଠା ଜନ୍ତୁଣୀ ସାହାଯ୍ୟରେ ଦେଲେ ଯେଉଁଟାକି ତାକୁ ଭିଡ଼ିଥାଏ ଏବଂ ସେମିତି କରି କରି ରଖିଲେ କିଛି ସମୟ ରଖିିସାରିଲା ପରେ ତାପରେ ତେଲ କଡ଼େଇରେ ତାକୁ ରଖି ଛାଣିଥାଉ ଅ ଛାଣି ସାରିଲା ପରେ ତାକୁ ପୂଜା ଆକାରରେ ଆମେ ତାକୁ ବ୍ୟବହାର କରିଥାଉ ଯେଉଁଟାକି ପୂଜା ହେଇସାରିଲା ପରେ ଆମେ ତାକୁ ଓ ଗ୍ରହଣ କରିଥାଉ ଏବଂ ମୋତେ ପିଠାରେ କାକରା ପିଠା ବହୁତ ଭଲ ଲାଗିଥାଏ ଏହି ପିଠା ଏତେ ଭଲ ଲାଗିଥାଏ ଯେ ମୁଁ କେବେ ବି କରିନି ମୋତେ କରିବାକୁ ଚାହୁଁଛି ଚେଷ୍ଟା ବି କରୁଛି ତ ମୋ ଦ୍ୱାରା କିଛି ନା କିଛି ହେଇଯାଇଥାଏ କିଛି ଏପରି ହେଇଥାଏ ଯେପରିକି ଥରେ ଲୁଣିଆ ଥରେ ଅଲଣା ଏପରିକି ହେଇଯାଇଥାଏ ମୁଁ ଚେଷ୍ଟା କରୁଛି କରିବା ପାଇଁ ଆଉ କହିଲେ ହେଇଯିବ ମୁଁ ଚାହୁଁଛି ଏ ରେସିପିଟିକି ବହୁତ କଷ୍ଟକର ତଥାପି ମୁଁ ଶିଖିକିରି କରିଦେବି